ହଁ ମୋର ପ୍ରିୟ ପୁସ୍ତକ ଗୀତା ଗୀତାକୁ ଗୀତାର ଶ୍ଳୋକ ଶ୍ରୀକୃଷ୍ଣଙ୍କର ନିତିବାଣୀ ଆଦର୍ଶ ମୋର ଯେତେ ମନ ଦୁଃଖ ଥିଲେ ବି ଯଦି ଗୋଟିଏ ଗୀତାର ଗୋଟିଏ ଶ୍ଳୋକ କୃଷ୍ଣଙ୍କର ନୀତି ଆଦର୍ଶ ମୁଁ ପଢ଼ି ଦିଏ ମୁଁ ମାନେ ଜାଣିପାରେ ଯେ ଏଇ କାମଟା କଲେ ମୋର କାର୍ଯ୍ୟ ସଫଳ ହୋଇଯାଏ ମୁଁ ଯେତେଥର ପଢ଼ିଲେ ବି ମୋତେ ଆହୁରି ପଢ଼ିବା କୁ ଭଲ ଲାଗେ ମନରେ ମୋର ଯେତେ ଦୁଃଖ ଥିଲେ ବି ସେଇ ଗୀତା ପଢ଼ିଲେ ଗୀତା ତ ଦେଖିଲେ ତ କୃଷ୍ଣଙ୍କର ନୀତିବାଣୀ ଶୁଣିଦେଲେ ମାନେ ମନ ମୋର ମୋର ଖୁସିରେ ଉଲ୍ଲାସିତ ହୋଇଯାଏ ମୁଁ ଏମିତି ବହୁତ ଥର ଗୀତା ପଢ଼ିଛି ସେଥିପାଇଁ ମୋତେ ତ ଭଲ ଲାଗେ ଗୀତା ପଢ଼ିବା ପାଇଁ ଆଉ